ଆମ ମେଡ଼ିକାଲ୍ରେ ବେଡ଼ ଥାଇକି ମଧ୍ୟ ଆମକୁ ବେଡ଼ ମିଳୁନାହିଁ ପିଲାମାନଙ୍କୁ ହୋଷ୍ଟେଲରେ ରୁମ୍ ମଧ୍ୟ ମିଳୁନାହିଁ ରୁମ୍ ଥାଇକି ମଧ୍ୟ ରୁମ୍ ମିଳୁନାହିଁ ମେଡ଼ିକାଲ୍ରେ ବେଡ଼ ଥାଇକି ମଧ୍ୟ ଆମକୁ ବେଡ଼ ମିଳୁନାହିଁ ଏସବୁ ସମସ୍ୟାର ଯଦି ସମାଧାନ ହେଇଯିବ ତାହେଲେ ସ୍ୱାସ୍ଥ୍ୟସେବା ପାଇଁ ଭଲ ହବ